ମୋତେ ବେଶୀ ଭଲ୍ ଲାଗଁସି ଜହଁ ଲୋକର୍ ଭିତରେ ଭୁଜି ଖାଏବା ଲାଗିର୍ ମନ୍ଦିର ବିହା ହେଉଥିବା ଦେଉଲ୍ ବିହା ହେଉଥିବା ସେ ଜାଗାରେ ମୋତେ ଅବଢ଼ା ଖାଏବା ଲାଗିର୍ ବହୁତ୍ ଭଲ୍ ଲାଗସି ଲୋକଙ୍କର୍ ସାଙ୍ଗେ ଖାଏବା ଲାଗିର୍ ଜହଁ ଭଲ୍ ଲାଗସି ଖୁସି ଲାଗସି ସାଙ୍ଗ ମାନେ ବି ଥିବେ ସେନୁ ଖାଏବାର୍ ଲାଗିର୍ ଭଲ୍ ଲାଗସି ଯେନ ବି ମନ୍ଦିର ବିହା ହେଉଥିସି ସେନକେ ମୁଇଁ ଯେଏଁସି ଆରୁ ଯେନ ବି ମନ୍ଦିର ବିହା ହେଉଥିସି ସୋର୍ ପାଏଁସି ପାଏଁସି ପ୍ରତିଷ୍ଠା ହେଉଥିସି ସେନକେ ଯାଏଁସି ମୁଇଁ ଆର୍ ମୋତେ ଅବଢ଼ା ଖାଏବା ଲାଗିର୍ ବହୁତ୍ ଭଲ୍ ଲାଗସି ମୋର୍ ସାଙ୍ଗମାନକୁ ବି କହିଁସି ଯଉଁ ଯିମା ବଲିକରି କହିଁସି ମୁଇଁ ବିହା ଭୁଜିକେ ମୋତେ ଭଲ୍ ନାଇଁ ଲାଗେ ପଛେ ବିହା ଭୁଜି ଯେନ ହେଉଥିବା ମୁଇଁ ସେ ବିହା ଯାଇକିରି ବି ମୁଇଁ ସେ ଭୁଜି ଖାଇକିରି ମୁଇଁ ନାଇଁ ଆସେ ମୋତେ ଭଲ୍ ନାଇଁ ଲାଗେ ଯେନବି ମନ୍ଦିର ବିହା ହେଉଥିବା କି ମନ୍ଦିର ପ୍ରତିଷ୍ଠା ହେଉଥିବା କି ଦେଉଲ ପ୍ରତିଷ୍ଠା ହେଉଥିବା ସେ ଜାଗାରେ ମୁଇଁ ସିୟର୍ ଯାଏଁସି ଆର୍ ସେ ଭୁଜି ମୁଇଁ ଖାଇକିରି ଆଏଁସି ଆରୁ ଖାଏବା ଖାଇଦେଲେ ବହୁତ୍ ଖୁସ୍ ଲାଗସି ଭଲ୍ ଲାଗସି ମୋର୍ ମନ୍ ବି ଖୁସ୍ ଲାଗସି